ହ୍ୟାଲୋ ଦୀପାଞ୍ଜଳି ଧୀର କହୁଛ ହଁ ପରିବା ଅଛି କେଉଁ ପରିବ ନେବା ପାଇଁ ଚାହୁଁଛନ୍ତି ଟମାଟୋ ଏଇନା ପଚାଶରେ ଅଛି ବାଇଗଣ ପଚାଶ ଭେଣ୍ଡି ଚାଳିଶ ହଁ ଅଧିକ ଯଦି ନେବେ ତାହେଲେ କିଛିଟା କମିବ ପରିବା ତ ଏଇନା ରେଟ୍ ଚାହିଦା ଅଛି ରେଟ୍ ଇଏ ନୂଆ ପରିବା ବାହାରିନି ତେଣୁ ପରିବା ଆଉ ଅଳ୍ପ କିଛି କଟିବ ବେଶୀ କଟିବନି ଆଉ ହଁ କୁହନ୍ତୁ ଆଳୁ ଦଶ କେ ଜି ସବୁ ପରିବା ଅଛି ଆପଣ ଯାହା ଚାହିଁବେ ଆମେ ପହଞ୍ଚେଇ ପାରିବୁ ଫୁଲଠୁ ବନ୍ଧା ଫୁଲ କୋବି ଏଇନା ଯେହେତୁ ନୂଆ ମାର୍କେଟକୁ ଆସୁଛି ଆମେ ପର୍ ପିସ୍ ଅନୁସାରେ ନେଉଛୁ ଫୁଲର ସାଇଜ୍ ଦେଖିକି ନାଇଁ ନାଇଁ ଆଜ୍ଞା ଏବେ ନୂଆ କୋବିି ବାହାରିଛି କୌଣସି ଖରାପ ମାଲ୍ ଆପଣଙ୍କ ପାଖରେ ପହଞ୍ଚିବନି ବହୁତ ସୁନ୍ଦର ପରିବା ଅଛି ଆପଣ ଦେଖିକି ରେଟ୍ ଦେବେ